ଆମ ପରିବାର ମଧ୍ୟରେ ଆମେ ଆଠ ଜଣ ଲୋକ ରହୁ ଯେମିତିକି ମୋ ବାବା ବାବା କାମ କରନ୍ତି ଗୋଟିଏ ପ୍ଳାଣ୍ଟରେ ଯାଇକି କାମ କରନ୍ତି ଏବଂ ମୋ ମାଆ ଯିଏକି ରୋଷେଇ କରନ୍ତି ଘରେ ମୋ ଜେଜେମାଆ ଠାକୁରଙ୍କର ବହୁତ ପ୍ରିୟ ଲୋକ ତ ସିଏ ଖାଲି ଭାଗବତ ବହି ବସିକି ପଢ଼ନ୍ତି ଜେଜେବାପା ବହୁତ ହିସାବ ପତ୍ର କରନ୍ତି ବାଡ଼ିରେ କାମ କରନ୍ତି ମଧ୍ୟ ଏବଂ ମୋର ଭାଇ ସେ ମଧ୍ୟ ବହୁତ କାମ କରେ ଯେମିତିକି ପାଠ ପଢ଼େ ତାର ଏବଂ ମୋର ସାଙ୍ଗ ତାର ନାମ ହେଉଛି ପୁଷ୍ପିତା ସେ ମଧ୍ୟ ବହୁତ ନିଜ ପାଠ କର୍ମ ପାଇଁ ବହୁତ ବ୍ୟସ୍ତରେ ରହିଥାଏ ଯେମିତିକି ଏ ପାଠ ଏନିଟାଇମ୍ ପାଠ ପଢ଼ିଥାଏ ବହୁତ ପ୍ରକାର ଖେଳ କସରତ ମଧ୍ୟ କରିଥାଏ ଘରେ ତା ମାଆଙ୍କୁ ମଧ୍ୟ ରୋଷେଇରେ ସେ ସାହାଯ୍ୟ କରିଥାଏ